ମଁ ମତରେ ଯୋଗ ଆରମ୍ଭ କରିବାର ଉପଯୁକ୍ତ ବୟସ ହେଉଛି ପାଞ୍ଚ କାରଣ ଯୋଗ କମ୍ ବୟସରେ ଯୋଗ କରିବା ଦ୍ୱାରା ଆମର ଶକ୍ତି ବୃଦ୍ଧି ହୋଇଥାଏ ଏବେ କମ୍ ବୟସରୁ ଯୋଗ ଆରମ୍ଭ କଲେ ବୃଦ୍ଧ ବୟସରେ ଆମକୁ ଅନେକ କଷ୍ଟ ସହହିବାକୁ ପଡ଼ିବ ନାହିଁ ଯେପରି ବୃଦ୍ଧ ଲୋକମାନଙ୍କୁ ଅଣ୍ଟାର ସମସ୍ୟା ଆଣ୍ଠୁୁର ସମସ୍ୟା ବେକାରୀ ସମସ୍ୟା ଅନେକ ସମସ୍ୟା ହୋଇଥାଏ ସେହିପରି କମ୍ ବୟସରେ ଯୋଗ ଆରମ୍ଭ କଲେ ଯୋଗ ଶିଖିବା ଆରମ୍ଭ କଲେ କୌଣସି ଅସୁବିଧା ହେବ ନାହିଁ ଯୋଗ ଦ୍ୱାରା ବୃଦ୍ଧ ଲୋକମାନଙ୍କର ଶାରୀରିକ କିମ୍ବା ମାନସିକ ଶକ୍ତି ବୃଦ୍ଧି ହୋଇଥାଏ ଶରୀର ଅନେକ ରୋଗ ଅନେକ ରୋଗ ପଳେଇ ଯାଇଥାଏ ଯୋଗ ଦ୍ୱାରା ଯଦି ଆମେ କମ୍ ବୟସରେ ଯୋଗ ଆରମ୍ଭ କରିବା ତେବେ ଆମକୁ ବିଭିନ୍ନପ୍ରକାର ଫାଇଦା ହୋଇଥାଏ ବିଭିନ୍ନପ୍ରକାର ଫାଇଦ ହୋଇଥାଏ ଆମ ପାଠପଢ଼ାରେ କିମ୍ବା ଆମ କୌଣସି କାର୍ଯ୍ୟରେ ମଧ୍ୟ ଆମକୁ ବିଭିନ୍ନପ୍ରକାର ସାହାଯ୍ୟ ହୋଇଥାଏ ଯୋଗ ଦ୍ୱାରା ଆମର ଦକ୍ଷତା ବୃଦ୍ଧି ହୋଇଥାଏ ଶରୀର ସୁସ୍ଥ ରୁହେ ସକାଳୁ ଉଠିଲେ ସକାଳୁ ଉଠି ଯୋଗ କରିବା ଦ୍ୱାରା ଆମ ଦେହ ଫୁର୍ତ୍ତି ରହିଥାଏ ତେଣୁ କମ୍ ବୟସରେ ଯୋଗ ଆରମ୍ଭ କରିବା ଉଚିତ୍